ଆଇନଗତ ସମସ୍ୟା ମାନେ ଜମି ସମସ୍ୟାର ସମାଧାନ ପାଇଁ ଆମେ ପ୍ରଥମେ ତ ପୋଲିସର ପରାମର୍ଶ ନବା ଦରକାରେ ଏବଂ ପାରସ୍ପରିକ ବୁଝାମଣାରେ ବି ଯଦି ସମାଧାନ ହେଇଯାଏ ତାହେଲେ ଆଉ ତ ବହୁତ ଭଲ ତା ନହେଲେ କୋର୍ଟର ଆଶ୍ରୟ ନେବା ଦରକାର ୟା ଉପରେ ବି ଗଭମେଣ୍ଟର କିଛି ଚିନ୍ତା କରିବା ଦରକାର କେମିତି ଲୋକମାନେ ଜମି ସମସ୍ୟାର ଅତି ସୁନ୍ଦର ଭାବରେ ସମାଧାନ ହେଇପାରିବ ତା ପାଇଁ ସ୍ୱତନ୍ତ୍ର କୋର୍ଟ ରହିବା ଦରକାର ଏବଂ ଯେତେ ଜଲ୍ଦି ସୁବିଧା ହେଲେ ଏଇଟା ଲୋକମାନଙ୍କୁ ଉପକାରରେ ଆସିପାରେ